ହଁ ଆଜ୍ଞା ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଉପଲବ୍ଧ ଅଟେ ଯଦି ଖରାପ ଜଳବାୟୁ କଠିନ ପାଣିପାଗର ଅବସ୍ଥା ପ୍ଲାଷ୍ଟିକ ଜନିତ ସମସ୍ୟା ଦେଖାଗଲେ ପଶୁମାନଙ୍କର ପରିବର୍ତ୍ତନରେ ବାଧା ସୃଷ୍ଟି ହେବା କାରଣରୁ ପଶୁମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଯାହାଫଳରେ କି ସେମାନଙ୍କୁ ବଞ୍ଚିବାକୁ ହେଲେ ଚରାଭୂଇଁ ଯାହାକି ଘାସ ପଡ଼ିଆ ଉପଲବ୍ଧ ବିଶେଷ ଭାବେ ହେବା ଦରକାର ଏବଂ ସେମାନଙ୍କୁ ଜଳବାୟୁର ଯେଉଁଭଳି ଭାବରେ ପରିବର୍ତ୍ତନ ହେବାକୁ ଯାଉଛି ବା ଜଳବାୟୁର ପରିବର୍ତ୍ତନ ହେବା ଦ୍ୱାରା ପଶୁପକ୍ଷୀମାନେ ପଶୁମାନେ ଜଳବାୟୁକୁ ଖାପ ଖୁଆଇ ଚଳିପାରନ୍ତି ନାହିଁ କଠିନ ପାଣିପାଗ ପ୍ଲାଷ୍ଟିକ ଅଳିଆ ଆବର୍ଜନା ହେତୁ ପଶୁମାନେ ଜୀବନ ଧାରଣ ବିଶେଷ ଭାବରେ କଷ୍ଟଦାୟକ ଅଟେ ଯାହାଫଳରେ କି ସେମାନେ ଜୀବନ ଧାରଣ କରିବା ଉପରେ ବିଶେଷ ଭାବରେ ପ୍ରଭାବ ଦେଖାଯାଏ